ମୁଁ ଗୋଟିଏ ଗାଡ଼ିକୁ ବୁକ୍ କରିବାକୁ ଚାହୁଁଛି ମୁଁ ବୁ ରାଣୀ ଡୁଡୁମା ବୁଲିବାକୁ ଚାହୁଁଛି ମତେ ଗୋଟେ କ୍ୟାବ ଗାଡ଼ି ଦରକାର ଆଉ ସେଥିରେ ନେଇକି ମୋର ଭାଇ ଭାଉଜ ଝିଆରି ପୁତୁରାକୁ ମୋ ମମି ପାପାଙ୍କୁ ନେବାକୁ ଚାହୁଁଛି ଆଉ କେତେ ଟଙ୍କା କ'ଣ କରିବାକୁ ଚାହୁଁଛି ଆଉ ସେଥିରେ ମୁଁ ସେ ଡ୍ରାଇଭରକୁ ଗୋଟେ ଦେଖି ନବାକୁ ଚାହୁଁଛି ଆଉ ସେ ଡ୍ରାଇଭର ଭଲ ଚାଲୁ କରୁଥିବା ନିହାତି ଦରକାର ମୁଁ ସେଇଠାକୁ ବୁଲିବାକୁ ଯିବାକୁ ଚାହୁଁଅଛି ଆଉ ସେ ସେଠାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଭଲ ପାଉ ଚାହୁଁଛି